ପଚିଶି ଫେବୃଆରୀ ଦୁଇ ହଜାର ଅଠର ଜୁଲାଇ ଦୁଇ ହଜାର ପାଞ୍ଚ ନଅ ଅକ୍ଟୋବର ଦୁଇ ହଜାର ଆଠ ବାର ଡିସେମ୍ବର ଦୁଇ ହଜାର ନଅ ପନ୍ଦର ଡିସେମ୍ବର ଦୁଇ ହଜାର ପନ୍ଦର